ହଁ ହଁ ମୁଁ ଫୋନ୍ କରିଥିଲି ଆପଣ ଖିର ଆପଣଙ୍କ ଏବେ ସଫିସେଣ୍ଟ ଅଛି ତ ମାନେ ହବ ଖିର ହଁ ହଁ ଆକ୍ଚୁଆଲି ଆମର ଟିକିଏ କାଲି ଠାକୁରଙ୍କର ମାନେ ଗୋଟିଏ ଅଛି ତ ଠାକୁରଙ୍କର କାର୍ଯ୍ୟ ସେ ଠାକୁରଙ୍କର କାର୍ଯ୍ୟରେ ଦରକାର ଟିକିଏ ଖିରୀ ପାଇଁକା ପାଞ୍ଚ ଲିଟର ଖଣ୍ଡେ ଦରକାର ହଁ ହଁ କାଲିକି ଦରକାର ମୁଁ ସେଇଆ କହିଲି ଆପଣଙ୍କ ପାଖରେ ଥିବ ନଥିବ ନା ନା କାଲି ଯେହେତୁ ଆମେ ସେଇଟା ବାରଟାରେ ଧୂପ ପାଇଁକା ଠାକୁରଙ୍କର ଦରକାର ତ ସେଥିପାଇଁ ଆମେ ପ୍ରସ୍ତୁତ କରିବାକୁ ସମୟ ଲାଗିବ ନା ତ ସେଥିପାଇଁ ତୁମେ ଯଦି ନଅଟା ସାଢ଼େ ନଅଟା ଭିତରେ ଯଦି ଆଣିକି ବି ଦେଇଦେଲ ତାହେଲେ କିଛି ଅସୁବିଧା ନାହିଁ ଆରାମ୍ସେ ବାରେଟା ସୁଦ୍ଧା ହେଇଯିବ

ନା ନା ନା ନା ରାତି ଖିରୀ କେମିତି ମିଶେଇବେ ଦେଖୁଛନ୍ତି ଠାକୁରଙ୍କ କାମଟା ନା ତ ଠାକୁରଙ୍କ କାମରେ କେମିତି ଆଜ୍ଞା ଯଦି ଶୁଣନ୍ତୁ ନା ପାଞ୍ଚ ଲିଟର୍ ଯେ କିନ୍ତୁ ଦଶଟା ଜାଗାରେ ପଛେ ଆପଣ ଏଗାରଟା କରନ୍ତୁ କିଛି ଅସୁବିଧା ନାହିଁ ଆମେ ଆଉ ସବୁ ଖାଦ୍ୟ ବନେଇ ତିଆରି କରିଦେବୁ ଆଉ ଖିରୀଟା ଲାଷ୍ଟକୁ ନହେଲେ କରିବୁ ଆପଣ ଆଣିକି ଖିରୀ ଖିରୀଟା ପଠେଇଲେ କିନ୍ତୁ ଠାକୁରଙ୍କର ଜମା ପାଣି ମିଶେଇବେନି ଆପଣ ଟିକିଏ ଅଛି ଖିରୀ ବାଲାଙ୍କର ମାନେ ଲୋଭରେ ପାଣି ମିଶାମିଶି କରିଦେଉଛନ୍ତି ତ ଓହୋ ଏମିତି ହ ହଉ ତାହେଲେ ଠିକ୍ ଅଛି କିଛି ଅସୁବିଧା ନାହିଁ ଯେ କିନ୍ତୁ କ'ଣ ରେଟ୍ ରହୁଛି ଲିଟରକୁ କେତେ କହିଲେ ଲିଟରକୁ ଚାଳିଶ ଟଙ୍କା ତାହେଲେ ମୁଁ ପାଞ୍ଚ ଲିଟର୍ ଆଣିଲେ ଦୁଇଶହ ଖଣ୍ଡ ପଡ଼ିବ ତ ଆପଣ ଶୁଣନ୍ତୁ ଆପଣ ତ ଫୁଣି ପଡ଼ିବ ଦୁଇଶହ ଟଙ୍କା ଆପଣ ଫୁଣି ପାଣି ମିଶେଇକି ଦେଇକି ଚାଳିଶ୍ ଟଙ୍କା ନିଅନ୍ତି ନା ଆପଣ ପଛେ ଚାଳିଶ୍ ଟଙ୍କା ଜାଗାରେ ଲିଟର୍ ପିଛା ପଚାଶ୍ ଟଙ୍କା ନିଅନ୍ତୁ ହେଲା କିନ୍ତୁ ଆପଣ ଦୁଇଶହ ପଚାଶ୍ ଟଙ୍କା ଦେବି ନହେଲେ ତିନିଶ ଟଙ୍କା ଦେବି ପଛେ କିନ୍ତୁ ମୋର ମାନେ ପୁରା ଖାଣ୍ଟି ଖିର ଦରକାର ବୁଝିପାରୁଛନ୍ତି ତ ଠାକୁରଙ୍କ କାମ ଆଉ ଆମେ ଯଦି ଠାକୁରଙ୍କୁ ପାଣି ମିଶେଇକି ଠକିବା ଠାକୁର ବି ଆମକୁ ଠକିବେ ତ ସେହି ହିସାବରେ ଆପଣ କାଲି ଆଣି ଖିର ଦେଲେ ମୁଁ ପଇସା ଦେବି ନା ଆଜି ଦେଇଦେବି ହଉ ତାହେଲେ ଠିକ୍ ଅଛି ହଉ ହଉ ତାହେଲେ ଠିକ୍ ଅଛି ମୁଁ ତାହେଲେ ରଖୁଛି କାଲି ଆଠଟା ସୁଦ୍ଧା ଟିକିଏ ପହଞ୍ଚେଇଦେବେ ଏଇ ଆମ ଯେଉଁ ଗୋପୀନାଥ ମନ୍ଦିର ସେଇ ସାଇଟ୍ରେ ମୋ ଘରଟା ପାଖରେ ଆପଣ ସେଇ ଗୋପୀନାଥ ମନ୍ଦିର ଯାଏଁ ଆସନ୍ତୁ ମୁଁ ମୋତେ ଫୋନ୍ କରିବେ ମୁଁ ସେଇ ମନ୍ଦିର ପାଖକୁ ଯାଇଁକି ନେଇଆସିବି ଆଉ ହଉ ହଉ ଠିକ୍ ଅଛି ରଖୁଛି ଆଜ୍ଞା ଆଜ୍ଞା